ହଁରେ କହ ହେ ଲେଖାରେ ମୋର ସୋର ନେଇଁ ହେବାର ପରି ସେଟା ତ ମୁଁଇଁ ଜାନବାର ବି ନେଇଁ ବୋ କେନ୍ତା କିନା ଲେଖମା କାଣା ଜି ତୁଇ ଲେଖଲୁ ନ ଓ ହେନତା କାଁ କିନ୍ କିନ୍ ତୁଇ ଟପିକ୍ ବିଷୟେ ଲେଖମାରେ ସେ ଦେଖ ତୁଇ ଆମର

ହଁ ଜାଗାମାନେ ବି ଭଲଟା ବୁଲବାର ଜାଗାମାନେ ପ୍ରସିଦ୍ଧ ଜାଗାମାନେ ବି ଆମର ପରଜ ହଁ ଏଇଟା ହଁ ହେନ୍ତା ସବୁ ହଁ ହଁ ସବୁ ସୁନ ସବୁ ଆଡ଼େ ସବୁ ତ ଗୁଟେ ଗୁଟେ ହେନମତି ମିକ୍ସ ମିକ୍ସ କରିକିନା ଲେଖମା ଦେଖ ଆମର କଳା କଳା ବିଷୟରେ ଲେଖମା ଆମର ସମ୍ବଲପୁରୀ ବସ୍ତ୍ରର ତା'ପରେ ଧନୁ ଯାତ୍ରା ପ୍ରସିଦ୍ଧ ଆମର ସବୁ ବୁଲବାର ଜାଗାମାନେ ପର୍ଯ୍ୟଷ୍ଟନ ସ୍ତଲୀ

ଦେ ହଁ ବହୁତ ବାଦ ହଁ ଆଉ ଧନୁଯାତ୍ରା ବିଷୟରେ ବି ଲେଖମା ପ୍ରସିଦ୍ଧ ହଁ ଲୁକର ଏଇ ଆମର ବେପାରୀ ଲୁକର ତାକର ହଁ ବେପାରୀମାନଙ୍କର ସବୁ ହଁ ହଁ ଠିକ କହୁଛୁ ହେଟାମାନେ ଆମରି ଦେଖ ବେଲେ ବରଗଡ଼ର ଯେନ ଯେନଟା ହେନ୍ତା ପ୍ରସିଦ୍ଧ ହେନ୍ତା ଭଲ ଭଲ ଜିନିଷ ହେଟାମାନେ ହେ ବିଷୟମାନେ ସବୁ ଲେଖମା ନାଁ ହେଟା ତ ହଁ ତା'ପରେ ଜାଗାମାନେ ସବୁ ବୁଲବାର ତା ପରେ ଆମର ଧନୁ ଯାତ୍ରା ଫେମସ୍ ତା'ପରେ ଆମର ଏଇଟା ବସ୍ତ୍ରାଳୟର ସମଲପୁରୀ ଆମର ବରଗଡ଼ର ଯେତେ ହଁ ବେଶି ବୁନକାରମାନେ ଅଛନ ବରଗଡ଼ରେ ହି ହଁ ହେତା ହଁ ସବୁଥିତେ ହେନ୍ତି ମିଶି ମିଶିକିନା ଲେଖମା ଭଲ ଭଲ ପଏଣ୍ଟମାନେ ସବୁ ବଲ

ହଁ ଠିକ ଅଛି ହେନ୍ତା ଲେଖମା ତୁଇ ତୁଇ ତୁଇ ବି ହେନ୍ତି ମିଶି ଜସ ମିଶି ମିଶିକିନା ସବୁ ଲେଖବୁ ଯେନ୍ତା ଭଲ ମାର୍କ୍ ଆସୁ ହଇ ହଁ ହଁ ଲେଖମାସେ ହେନ୍ତା ହଁ ହେନ୍ତା କରମା ଠିକ୍ ଅଛି ହଁ ହେନ୍ତା ଲେଖମା